ଆଛା ମ୍ୟାଡ଼ାମ୍ ଆପଣଙ୍କୁ କେଉଁ ଯାଗାକୁ ବୁଲିବାକୁ ଭଲଲାଗେ ପୁରୀ ପୁରୀ ଜଗନ୍ନାଥ ମନ୍ଦିର ମ୍ୟାଡ଼ାମ୍ ପୁରୀରେ କ'ଣ ଏମିତି ଅଛି ଆପଣଙ୍କୁ ଭଲଲାଗେ ପୁରୀରେ ଯେହେତୁ ଆମର ଜଗନ୍ନାଥ ମନ୍ଦିର ଅଛନ୍ତି ସେଥିଲାଗି ହିଁ ପୁରୀ ସମୁଦ୍ର ବେଳାଭୂମି ଜଗନ୍ନାଥ ମନ୍ଦିର ସେଥିଲାଗି ଆମକୁ ଜଗନ୍ନାଥ ମନ୍ଦିର ବୁଲିବାକୁ ଭଲଲାଗେ କେବେ ଯାଇଛନ୍ତି ପୁରୀ ଯାଇଛି କେତେଥର ଯାଇଛନ୍ତି ମୋ ଜୀବନ ଭିତରେ ମୁଁ ଚାରିଥର ଯାଇଛି ଚାରିଥର ଅଭଡ଼ା ହେରିକା ଖାଆନ୍ତି ନା ନାଇଁ ଅଭଡ଼ା ଖାଏ ଅଭଡ଼ା ଖାଆନ୍ତି ଆଉ କୁଆଡ଼େ କୁଆଡ଼େ ଯାଆନ୍ତି ପୁରୀ ଖାଲି ପୁରି ଗଲେ ଜଗନ୍ନାଥ ମନ୍ଦିର ଆମେ ବେଳାଭୂମି ସମୁଦ୍ର ବେଳାଭୂମି ମାଉସୀ ମା' ମନ୍ଦିର ସବୁ ମନ୍ଦିର ଯାହା ଯାହା ଅଛି ସବୁ ବୁଲିକି ଆସୁ ପଳେଇ ରୁହନ୍ତି ନା ପଳେଇଆସନ୍ତି ନାଇଁ ଆମେ ଯାଇକି ସକାଳୁ ଯାଉ ସକାଳୁ ଯାଇକି ପୁଣି ରିଟର୍ନ କରୁ ଫେରିଆସୁ ପଳେଇଆସନ୍ତି ହଁ ଆଉ ରୁହନ୍ତିନି ସେଠି ନାଇଁ ରହିଲେ କ'ଣ ହେବ ରହିଲେ ତ ଟାଇମ୍ ହେଇଯାଉଥିବ ନା ତୁମେ ଶୀଘ୍ର କ'ଣ ଦେଖୁଥିବ ଏତିକି ସମୟ ଭିତରେ ଆମେ ସେମିତି ଗାଡ଼ି ଭଡ଼ା କରିକି ନେଇକି ଯାଉ ସକାଳୁ ରାତିରୁ ଉଠିକି ଯାଉ ପୁଣି ରିଟର୍ନ ରାତିକି ଫେରିକି ଘରକୁ ଆସୁହେରି ଆଉ ଓ ଓଃ